ହଁ ଇଏ ଭଉଣୀ ଆପଣଙ୍କ ଦୋକାନରେ ଏଇ ଯେଉଁ ଲୁଗା ପଟା ଦେଖାଇଲେ କେମିତି କ'ଣ ନେବା ଆଜି ମୋ ଶ୍ଵଶୁର ପାଇଁ ଗୋଟେ ପଞ୍ଜାବି ଦେଖାଇଲେ ଏଇ ହଜାରେ ଭିତରେ ଆଉ

ହଉ ଏଇଟା ଦେଖାଇଲ ଆଉ ଏଇଟା କେତେ ଭିତରେ ଆସିବ ୟା ରେଟ୍ ଆଉ କିଛି ଡିସ୍କାଉଣ୍ଟ୍ ନାହିଁ

ହଉ ଏଇଟା ଏଇଟା ତା'ହେଲେ ରଖିଦିଅ ଆଉ ମୋ ଶାଶୁ ପାଇଁ ଗୋଟେ ଶାଢ଼ୀ ଦେଖାଇଲ ଦେଖାଅ ଗୋଟେ ଭଲ ଶାଢ଼ୀ ଯେମିତି ମାନେ ସବୁଆଡ଼େ ଯିବା ଆସିବା କରିପାରିବେ ପିନ୍ଧିକି ଆଉ ସେଇ ସୁତା ଶାଢ଼ୀ ଉପରେ ଦେଖାଅ ଟିକିଏ ଭଲ ଦେଖିକି ଆଉ ଏଇ ସାତଶହ ଆଠଶହ ଭିତରେ ଦେଖାଅ ସେଇ ନାଲି କଲର୍ ଶାଢ଼ୀଟା ଦେଲ ଏଇଟା କେତେ ପଡ଼ିବ କେତେ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଅଛି ଆଉ କମ୍ ହେବନି ହଉ ଏଇ ନାଲି ଶାଢ଼ୀଟା ପ୍ୟାକିଂ କରିଦିଅ ଆଉ ମୋ ଝିଅ ପାଇଁ ଗୋଟେ କିଛି ନୂଆ ଡିଜାଇନ୍ର ଡ୍ରେସ୍ ଗୋଟେ ଦେଖାଇଲ କ'ଣ କ'ଣ ସବୁ ନୂଆ ଡିଜାଇନ୍ର ଆସିଛି ଦେଖାଅ ଏଇ ପାଞ୍ଚଶହ ପାଞ୍ଚଶହ ଭିତରେ ଦେଖାଅ ଏଇ ଏଆଡ଼େ ସେଆଡ଼େ ଯିବା ପାଇଁ ଆଉ ହଉ ଦେଖାଅ କେତେ ଭିତରେ ଆସିବ ଇଏ ଏଇ ଫୁଲପକା ଡିଜାଇନ୍ଟା ଦେଖାଇଲ ଏଇଟା କେତେ ଭିତରେ ଆସିବ ହଉ ଏଇଟା ପ୍ୟାକିଂ କରିଦିଅ ଆଉ ମୋ ପୁଅ ପାଇଁ ଗୋଟେ ଦେଖାଇଲ ଗୋଟେ ପ୍ୟାଣ୍ଟ୍ ଶାର୍ଟ୍ ଦେଖାଇଲ ଜିନ୍ସ୍ ପ୍ୟାଣ୍ଟ୍ ଅଛି ନା ହଉ ଦେଖାଅ ଭଲ ଜିନ୍ସ ଗୋଟେ ଦେଖାଇଲ ମୋ ପୁଅର ଟିକିଏ ଭଲ ଜିନିଷ ନ ହେଲେ ତା'ର ପସନ୍ଦ ହୁଏନି ନା ସେମିତି ଗୋଟେ ଭଲ ଦେଖିକି ଦେଖାଅ ଯେତେ ଦାମ୍ ହେଲେ ବି ଚଳିବ ଆଉ ଟିକିଏ ଅଧିକା ଦାମ୍ର ଟିକିଏ ଆଉ ଟିକିଏ ଭଲ ଦେଖାଇଲ ସେଇଟା ତା'ହେଲେ କେତେ ଭିତରେ ଆସିବ ଠିକ୍ ଅଛି ଏଇଟା ପ୍ୟାକିଂ କରିଦିଅ ମୋ ପାଇଁ ଗୋଟେ ଶାଢ଼ୀ ଦେଖାଇଲ ଡେଲି ୟୁଜ୍ ପାଇଁ ଦୁଇଟା ଶାଢ଼ୀ ଦେଖାଅ